ନରସିଂପୁର ଜିଲ୍ଲାର ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଉନ୍ନତ ବ୍ୟବସ୍ଥା ବହୁତ ପ୍ରକାର ଅଛି ଆମର ଶହେଟି ଗାଡ଼ି ବି ଅଛି ବିଭିନ୍ନ ପ୍ରକାର ଡକ୍ଟର ଆସୁଛନ୍ତି ମେଡିସିନ୍ ବି ଦିଆଯାଉଛି ଏବଂ ଅତ୍ୟନ୍ତ ଉଚ୍ଚକୋଟୀର ଏଥିରେ ବିଭିନ୍ନ କେଉଁ ପ୍ରକାର ସୁବିଧା ସବୁ ମିଳୁଛି ସୁବିଧା ଧରନ୍ତୁ ଆମେ ଗଲାପରେ ନମ୍ବର ପାଖରେ ଫ୍ରି ଅଫ୍ କଷ୍ଟରେ ଆମେ ଦେଖେଇ ପାରୁଛେ ମାଗଣାରେ ସେବା ଉପଲବ୍ଧ ହୋଇପାରୁଛି ଯେକୌଣସି ବ୍ଲଡ୍ ଟେଷ୍ଟ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ନିରାକରଣ ବି ହୋଇପାରୁଛି ଆଉ ଶୀଘ୍ର ସେବା ବି ମିଳିପାରୁଛି ଉନ୍ନତମାନର ସେବା ଯାହା କୁହନ୍ତି ସେଇଟା ହିଁ ଆମକୁ ମିଳିପାରୁଛି ଏହାଦ୍ୱାରା ଆମର ଆମ ପ୍ରଥମେ ବର୍ତ୍ତମାନ ଆମେ ଧରନ୍ତୁ ଘର ନିଜ ଘରଠୁ ଆମେ ଯିବାକୁ ଗଲେ ଉପଖଣ୍ଡକୁ ଯାଉଛେ ଆମ ଛୋଟ ମେଡିକାଲ୍ ସେଠୁ ଆମେ ଯଦି କିଛି ଅସୁବିଧା ହେଲା ଆମେ ସାଙ୍ଗେ ସାଙ୍ଗେ ମୁଖ୍ୟ କାର୍ଯ୍ୟାଳୟକୁ ସେଠି ଉନ୍ନତ ସେବା ବି ପାଇପାରୁଛେ ଏବଂ ସର୍ଭିସ୍ ଠିକ ପାଇ ପାରୁଛେ ଧରନ୍ତୁ ଆମ ଅକ୍ସିଜେନ୍ର ସାଙ୍ଗେ ସାଙ୍ଗେ ସେଟା ଲଗେଇ ଦେଉଛେ ଏହା ଦ୍ୱାରା ଆମେ ବିଭିନ୍ନ ଉପ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଉଟା କହନ୍ତି ସବୁ ପ୍ରକାର ଦରକାର ଶହେ ଆଠ ଗାଡ଼ି ଘରକୁ ବି ଆସି ଲୋକଙ୍କୁ ସେବା ଯୋଗେଇ ଦେଉଛି